ହଉ କେତେ ଟାଇମ୍ରେ ଯିବାକୁ ପଡ଼ିବ ହଉ ମୁଁ ପହଁଞ୍ଚିଯିବି

ହୁଁ ହଁ ହଉ ମୁଁ କାମ ସାରିକି ଯିବି ଆଉ

ସିଆଡ଼ୁ ଆସିଲେ ଆଉଥରେ ଆଉ ଗୋଟେ ଆଡ଼େ ଯିବାର ଅଛି ତ ହଁ ସିଆଡ଼େ ଟିକେ ଯାଇକିରି ଆସିବାକୁ ପଡ଼ିବ ହଁ ହଁ କାମ ସବୁ ଭଲସେ ଚାଲିଛି ହଉ ରଖୁଛିି